ଆଜିକାଲି ଦେଖିବାକୁ ଗଲେ ଆପଣ ମାନେ ତ ସମସ୍ତେ ଜାଣିଛନ୍ତି ସାର୍ କଳା କ୍ଷେତ୍ର ରେ ଆମର ଭାରତ ଓଡ଼ିଶା ହଉ ଆମ ଜିଲ୍ଲା ହଉ ଆମ କଳାହାଣ୍ଡି ହଉ ନା ଅନ୍ୟ ଜିଲ୍ଲା ମାନଙ୍କରେ ମଧ୍ୟ କଳାକ୍ଷେତ୍ରରେ ବେଶି ସରକାର ଟିକେ ବେଶି ଧ୍ୟାନ ଦେବାକୁ ଯାଉଛନ୍ତି ଆଜିକାଲି ଧ୍ୟାନ ମଧ୍ୟ ଦେଉଛନ୍ତି ତ ଆମ ଏରିଆରେ ଖାସ କଳା ପ୍ରତି ଯେଉଁ ଧ୍ୟାନ ଟା ଅଛି ସେଇଟା ହେଉଛି ଚିତ୍ର କ୍ଷେତ୍ରରେ ଅଛି ତ ମୋ ଦାଦା ଯିଏ ଥିଲେ ମାନେ ମୋ ଜେଜେ ବାପା ସେ ଭଲ ଚିତ୍ର ରେ କଳାକାର ଥିଲେ ଏବଂ ତାଙ୍କୁ ଛୋଟ ବେଳୁ ଦେଖି ଦେଖି ହିଁ ମୁଁ କଳା ପ୍ରତି ମୋର ଆକର୍ଷଣ ଟା ବଢ଼ିଛି ତ ମୋ ଯେ ଜେଜେବାପା ଥିଲେ ସେ ଭଲ ଚିତ୍ର କରୁଥିଲେ ମାନେ ଆପଣ ଜଣଙ୍କୁ ଦେଖିବେ ଆଉ ତାର ଚିତ୍ର ସେ କରିଦେଉଥିଲେ ତ ସେଇଟା ଦେଖି ଦେଖି ମୁଁ ବି ନାକି ଟିକେ ମାନେ ବେଶି ପ୍ରଭାବିତ ହେଲି ଏବଂ ମୁଁ ବି ଚିତ୍ର କରିବା କ୍ଷେତ୍ରରେ ନିଜକୁ ଦାଖିଲ୍ କଲି ଏବଂ ଆଜିକଲି ଅନଲାଇନ କ୍ଷେତ୍ରରେ ମଧ୍ୟ ୟୁଟ୍ଯୁବ ଫ୍ଯୁଟୁବ ଆପଣ ଜାଣିଛନ୍ତି ସୋସିଆଲ ମିଡ଼ିଆ କ୍ଷେତ୍ରରେ ବହୁତ ଜଣ ଅଛନ୍ତି ଯେ ମାନେ ଚିତ୍ର ପାଇଁ ନେଇକା ଭଲ ଭଲ ଟିପ୍ସ ଯାକ ଦେଉଛନ୍ତି ଆଉ ସେଇଟା ଦେଖିକି ପିଲାମାନେ ଭଲ ଭାବରେ ଜାଣିପାରୁଛନ୍ତି ଓ ଆଗକୁ ଜାଣିବେ ମଧ୍ୟ